ହ୍ୟାଲୋ କିଏ କହୁଥିଲେ କ'ଣ ହେବେ କ'ଣ ହେଇଛି ମୁଣ୍ଡ ବିନ୍ଧା ହଉଛି ଦିନ ହେଲାଣି ହଁ ହଁ ମେଡ଼ିସିନ୍ ଖାଇଲେଣି କି ଖାଇନ ମେଡ଼ିସିନ୍ କେଉଁ ଡକ୍ଟର୍କୁ ଦେଖାଇ ନାହାନ୍ତି ହେଲେ ଆଉ ଆମ ମେଡ଼ିକାଲ୍କୁ ଆସ ଦେଖେଇକି ଯିବ କେତେଟାକୁ ଶନିବାର ଦିନ ମୁଁ ଆସୁଛି ଟାଇମ୍ ଦଶଟା ଦଶଟା

ହଁ ହଁ ଖୋଲା ଆପଣଙ୍କ ନାଁ କ'ଣ ଆମର ଏଇଠି ଟିକେଟ୍ କରିବାକୁ ପଡ଼ୁଛି ଦିନ ଗୋଟେ ଭଲ ଡକ୍ଟର୍ ଆସୁଛନ୍ତି ସେଇ ଡକ୍ଟର୍କୁ ଦେଖେଇବେ ଖାଲି ମୁଣ୍ଡ ବଥା ହେଉଛି ନା ଆଉ କ'ଣ ହେଉଛି ହଉ ମୁଣ୍ଡ ବଥା ହଉଛି ମୁଣ୍ଡ ବଥେଇକିରି ନାକ ଫାକ କାଟାକାଟି ହଉଛି ନା କ'ଣ ଆଖିରୁ ପାଣି ବାହାରୁଛି କି ହଁ ହ୍ୟାଲୋ ଏପଟେ କୋରାପୁଟ ସାଇଟ୍ରେ ଜଗନ୍ନାଥ ମନ୍ଦିର ଅଛି ସୁନାବେଡ଼ାରେ ଜଗନ୍ନାଥ ଯେଉଁ ମନ୍ଦିର ଅଛି ସେଇଠି ମେଡ଼ିକାଲ୍ ଅଛି ଆପଣଙ୍କର ଯେତେବେଳେ ଟାଇମ୍ ହବନା ଶନିବାର ଦିନ ଆସିବେ ଦଶଟାବେଳୁ ଶନିବାର ଦିନ ଭଲ ଡକ୍ଟର୍ ଆସୁଛନ୍ତି ସେହିଦିନ ଆମେ ଦେଖେଇ ପାରିବୁ ଶନିବାର ଦିନ ଆସିବେ ମୋତେ ଆଗରୁ ଜଣେଇବେ ଜଣେଇକିରି ଆସିଲେ ମୁଁ ଟିକେଟ୍ କରିଦେବି ଆଉ ଟିକେଟ୍ କେତେ ଟଙ୍କା ଶହେ ଟଙ୍କା ହଁ ହଉ ରଖୁଛି